ମୁଁ ଭୁବନେଶ୍ୱର ଯାଇଥିଲି ଟ୍ରେନ୍ରେ ଯାଇଥିଲି ସେଠି ଅଟୋରେ ଷ୍ଟେସନ୍କୁ ଆସିଲି ଆସିଲା ପରେ ଟ୍ରେନ୍ରୁ ଟ୍ରେନ୍କୁ ଆସିଲି ଟ୍ରେନ୍ରେ ଆସୁ ଆସୁ ରାତି ଷ୍ଟେସନ୍କୁ ପହଞ୍ଚିବାପାଇଁ ରାତି ସାଢ଼େ ନଅଟା ଦଶଟା ହୋଇଥିଲା ସେତିକିବେଳେ କୌଣସି ଗାଡ଼ିଫାଡ଼ି କିଛି ମିଳିଲା ନାହିଁ ସେଥିରେ ଗୋଟିଏ ପିକ୍ଅପ୍ ପିକ୍ଅପ୍ ଥିଲା ଷ୍ଟେସନ୍ରେ ସେ ପିକ୍ଅପ୍ରେ ଆସି ନିଜ ଗାଁକୁ ପହଞ୍ଚିଲି